ମାଛ ଧରିବାକୁ ଯିବା ସମୟରେ ଆମେ ହାତରେ ବାଲ୍ଟି ବାଲ୍ଟି ଶିଡ଼ ଜାଲ ଏବଂ ସାଥିରେ ପାଣି ବୋତଲ ନେଇକି ଯାଉ ମାଛ ଧରିବାକୁ ବର୍ତ୍ତମାନ ଭିତରେ ବର୍ତ୍ତମାନର ମାଛ ଧରିବାକୁ ଗଲେ ଆମ ସାଙ୍ଗରେ ଜାଲ ବା ହାତ ଖେପି ଜାଲ ବାଲ୍ଟି ଗୋଟେ ଶିଡ଼ ଗୋଟେ ନେଇକି ଯାଉ ଆଗରୁ ଆମ ବାପାଙ୍କର ମୋର ସେମାନେ ଆଗରୁ ଜାଲ ନଥିଲା ସେମାନେ ହାତରେ ବା ଦାଆ କତା ଛୁରୀ ଯା ବି ହଉ ହାତରେ ସାଙ୍ଗର ଧରି ମାଛ ଧରିବାକୁ ଯାଆନ୍ତି ବର୍ତ୍ତମାନ ସମୟର ଆମ ସମୟର ଜାଲ ନେଇକି ମନେକର ଗୋଟେ ପୋଖରୀ ଅଛି ତା ମଧ୍ୟରେ ଜାଲ ଫିଙ୍ଗିଲେ ମାଛ ପଡ଼ନ୍ତି ଜାଲ କିଏ ଜାଲ ନେଇ ଯାଉଛି କିଏ ଖାଲି ଦାଆ ନେଇକି ଯାଉଛି କିଏ ବି ଶେଣି ନେଇକି ଯାଉଛି ସେମିତି ଜାଗାର ରଖିଦେଇ ମାଛ ଜାଲ ଫିଙ୍ଗନ୍ତି ଫିଙ୍ଗା ଜାଲ ଫିଙ୍ଗନ୍ତି ତା ଭିତରେ ମାଛ ଆସିଲେ ତା ଭିତରେ ତା ଭିତରେ ମାଛ ଆସିଲେ ବେଗରେ ରଖି ଦିଅନ୍ତି ଆଗରୁ ଥିଲା ଗୋଟେ ପ୍ରକାର ବର୍ତ୍ତମାନ ହେଲାଣି ଅଲଗା ପ୍ରକାର ବର୍ତ୍ତମାନ ଆମ ସମୟରେ ଏଇ ଜାଲ ବା ହାତ ଖେପି ଜାଲ ଏମାନେ ସବୁ ବ୍ୟବହାର କରାଯାଉଛି ଆଗରୁ ସେମିତି ନଥିଲା ଆଗରୁ ବାପାଙ୍କ ମୋର ଅଲଗା ଜାଲ ଫିଙ୍ଗା ଜାଲ ନଥିଲା ହାତ ଖେପି ଜାଲ ବା ଦାଆ କତା ଏମାନେ ଧରିକି ଯାଆନ୍ତି